ବଗିଚା ବିଷୟରେ ମୁଁ କିଛି କହିବା ପାଇଁ ଚାହୁଁଛି ମୋର ଗୋଟେ ଛୋଟ ବଗିଚା ଅଛି ସେ ବଗିଚାରେ ମୁଁ ଗୋଲାପ ଫୁଲ ଆଉ କିଛି ଫୁଲ ଗଛ ଲଗେଇଛି ସେହି ଗଛ ମାନଙ୍କୁ ମୁଁ ଡେଲି ମାନେ ତାଙ୍କ କାମରେ ଲଗାଇବା ପାଇଁ କୋଦାଳ ଅଛି କଇଁଚି ଅଛି ଆଉ ଗମଲା ଅଛି ପାଣି ଝରା ଅଛି ଆଉ ଛୁରୀ ଅଛି ଏ ସବୁ ବିଷୟରେ କି କି କାମରେ ଲାଗେ ମୁଁ କିଛି ସଂକ୍ଷେପରେ କହୁଛି କଇଁଚି କ'ଣ ହୁଏ ନା ଫୁଲ ଗଛର ଛୋଟ ଛୋଟ ଫୁଲ ଗଛର ତାଙ୍କର ଡାଳ ସବୁ ପତ୍ର ସବୁ ବଡ଼ ହୋଇଗଲେ ସେଇ କଇଁଚିରେ ମୁଁ କାଟିଦିଏ ଆଉ କୋଦାଳରେ କ'ଣ ହୁଏନା ଗଛ ମୂଳଟା ଅପରିଷ୍କାର ହୋଇଗଲେ ଘାସ ହୋଇଗଲେ ମୁଁ ସେଇଟାକୁ ହାତରେ ଓପାଡ଼ିକି ଗାମଲାରେ ରଖିକି ନେଇକି ଫିଙ୍ଗି ଦିଏ ଗୋଟେ ଜାଗାରେ ଗାତ ଖୋଳି ରଖେ ସେଠି ଆଉ କୋଦାଳରେ ମୂଳଟା ଟିକେ ଟିକେ କୁଢ଼େଇ ଦିଏ କୁଢ଼େଇବା ପରେ କ'ଣ ହେବ ପାଣି ଝରାରେ ମୁଁ ସେଇ ପାଣି ନେଇକି ସେ ଗଛ ମୂଳ ଚାରିପଟରେ ପାଣି ଝରା ଦିଏ ତା' ସହିତ ଗଛଟା ସୁସ୍ଥ ସବଳ ହେବ ଆଉ ଭଲରେ ବଢ଼ି ପାରିବ ଭଲରେ ଫୁଲ ଫୁଟିବ